ଆମ ଘରେ ଅନେକ କିଛି ପାନୀୟ ଜିନିଷ ତିଆରି କରିଥାନ୍ତି ମୋ ମା ଆମ ଘରେ ବହୁତ ଭଲ ଭାବେ ପାନୀୟ ଜିନିଷ ଗୁଡ଼ିକ ତିଆରି କରିଥାନ୍ତି ଆମ ଘରେ ପାନୀୟ ଜିନିଷ ଖାଇବା ପାଇଁ ବହୁତ ପସନ୍ଦ କରିଥାନ୍ତି ତେଣୁ ଆମ ଘରେ ସବୁ ଜିନିଷ ପାନୀୟ ଭାବେ ତିଆରି କରନ୍ତି ପାନୀୟ ଜିନିଷ ଖାଇବା ପାଇଁ ବହୁତ ଭଲ ଲାଗିଥାଏ ପାନୀୟ ଜିନିଷ ଖବା ଦ୍ୱାରା ବହୁତ ଟେଷ୍ଟ ମଧ୍ୟ ଆସିଥାଏ ପାନୀୟ ଜିନିଷ ଗୁଡ଼ିକ ହେଉଛି ଚା ଚା ପିଇବା ପିଇବାକୁ ବହୁତ ଭଲ ଲାଗିଥାଏୀୟ ଜିନିଷ ସେଥିମରେ ହେଉଚି ଡାଲି ଡାଲି ପାଣିୀୟ ହୋଇଥିଲେ ପିଇବାକୁ ଭଲ ଲାଗିଥାଏ ଭାତରେ ଖାଇବାକୁ ଭଲ ଲାଗିଥାଏ ଡାଲି ପାନୀୟଆ ହୋଇଥିଲେ ରୁଟି ମଧ୍ୟ ଖାଇବାକୁ ସୁବିଧା ହେଇଥାଏ କ୍ଷିରରି କ୍ଷିରରି ପାନୀୟ ହେଉଥିବା ଦ୍ୱାରା ପିଇ ପିଇଲେ ଭଲ ଲାଗିଥାଏ ପାଏସ୍ ଓ ରସ ଚାହା ପାନୀୟ ହୋଇଥାଏ ଖଟା ମଧ୍ୟ ପାନୀୟ ହୋଇଥାଏ ପାନୀୟ ଖାଦ୍ୟ ଗୁଡ଼ିକ ଖାଇବାକୁ ଭଲ ଲାଗିଥିବାରୁ ଲୋକେ ପାନୀୟ ଖାଦ୍ୟ କରିଥାନ୍ତି ପାନୀୟ ଖାଦ୍ୟ ଗୁଡ଼ିକ ହେଛି ଜୁସ୍ ଜୁସ୍ ପାନୀୟ ପାନୀୟ ହୋଇଥାଏ ଜୁସ୍ ସର୍ବତ ଲେମ୍ବୁ ପାଣି କୋଲଡ୍ରିଙ୍କସ୍ ଇତ୍ୟାଦି ଅନେକ ଗୁଡ଼ିଏ ପାନୀୟ ଜିନିଷ ପିଇବାକୁ ଭଲ ଲାଗିଥାଏ ସର୍ବତ ସର୍ବତ ମଧ୍ୟ ପାନୀୟ ହୋଇଥାଏ ଜୁସ୍ ସର୍ବତ ପାନୀୟ ଜିନିଷ ହୋଇଥାଏ ପିପିଇବାକୁ ଭଲ ଲାଗିଥାଏ ଆଉ ମଧ୍ୟ ହେଉଛି ସେ ପଣ ରସ ମଧ୍ୟ ପାନୀୟ ହୋଇଥାଏ ଆଖୁ ରସ ମଧ୍ୟ ପାନୀୟ ହୋଇଥାଏ ପାନୀୟ ଜିନିଷ ଗୁଡ଼ିକ ଖାଇବାକୁ ବହୁତ ଭଲ ଲାଗିଥାଏ ତେଣ ଲୋକେ ପାନୀୟ ଜିନିଷ ବହୁତ ଖାଇଥାଏ